ମୁଁ ଆମର ଓଡ଼ିଆ ଚଳଚ୍ଚିତ୍ର ତରକା ମାନଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବାକୁ ଚାହିଁବି ସେମାନେ ହେଉଛନ୍ତିି ସିଦ୍ଧାନ୍ତ ମହାପାତ୍ର ଅନୁଭବ ମହାନ୍ତି ମିହିର ଦାସ ବାବୁଶାନ ମହାନ୍ତି ଯଦି ସେମାନଙ୍କୁ ଭେଟିବି ତାଙ୍କୁ କହିବି ଆଗ ଯେଉଁଭଳି ଓଡ଼ିଆ ଚଳଚ୍ଚିତ୍ର ହେଉଥିଲା ଲୋକମାନେ ସମସ୍ତେ ଦେଖିବାକୁ ଯାଉଥିଲେ ସେମିତି କ'ଣ ପାଇଁ ଏବେକା ସମୟରେ ଚଳଚ୍ଚିତ୍ର ଆଉ ସେ ଭଳି ହେଉନି ଏବେ ଯେଉଁ ଚଳଚ୍ଚିତ୍ର ହେଉଛି କ'ଣ ପାଇଁ ଲୋକ ଦେଖିବାକୁ ଯାଉନାହାଁନ୍ତି କ'ଣ କଲେ ସମସ୍ତେ ସିନେମା ଘରକୁ ଦେଖିବାକୁ ଯିବେ